ଆଧୁନିକ ଦୁନିଆର ଲୋକମାନେ ତାଙ୍କ ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଖାଲି ବାହାର ଦେଶକୁ ଚାକିରି କରିବାକୁ ପଠାଉଛନ୍ତି କିନ୍ତୁ ଆମ ମାତୃଭାଷା ଓଡ଼ିଆ ପ୍ରତି କିଛି ବି ଧ୍ୟାନ ଦେଉନାହାନ୍ତି ଯାହା ଏହା ଫଳରେ ଆମ ରାଜ୍ୟ ବହୁତ ଦୁର୍ବଳ ହେବାକୁ ଲାଗିଛି ସେମାନେ ଭାବୁଚନ୍ତି ଯେ ଆମେ ଓଡ଼ିଆ କହିଲେ ଆମେ କାଳେ ବେଜ୍ଜିତ ହେବୁ ଆମେ ଇଂରାଜୀ କହିଲେ ବହୁତ ଜାଗାରେ ସମ୍ମାନ ପାଇବୁ ତାହା କିନ୍ତୁ ପୁରାପୁରି ଭୁଲ୍ ଆମେ କିନ୍ତୁ ଆମ ଆଖପାଖ ଲୋକମାନଙ୍କୁ ସମସ୍ତଙ୍କୁ ଓଡ଼ିଆ ଭାଷା ଶିଖାଇବା ଉଚିତ୍ ସେମାନଙ୍କୁ ମଧ୍ୟ କହିବା ଦରକାର ଓଡ଼ିଆ ଭାଷାର ମହତ୍ଵ କ'ଣ ଆମେ ମଧ୍ୟ ଓଡ଼ିଆ ଶିଖି ଓଡ଼ିଆ ପଢ଼ି ଓଡ଼ିଆ ଭାଷା କହି ଆମେ ଭଲ ଚାକିରି ବା ସମ୍ମାନ ଆମେ ପାଇପାରିବା